ବିଶ୍ୱରେ ଭାରତୀୟ କଳା ଓ କଳାକାରଙ୍କ ପ୍ରତିନିଧିତ୍ୱ ବଢ଼ାଇବା ପାଇଁ ଆମକୁ କିଛିଟା କରିବା ପାଇଁ ପଡ଼ିବ ଯେମିତିକି ଆମ ଭାରତରେ ବହୁତ ବଡ଼ ବଡ଼ କଳାକାର ଅଛନ୍ତି ଭାରତରୁ ଛାଡ଼ି ଓଡ଼ିଶାରେ ବହୁତ ବଢ଼ିଆ ବଢ଼ିଆ କଳାକାର ଅଛନ୍ତି ଯେଉଁମାନଙ୍କୁ କି ସୁଯୋଗ ମିଳିପାରୁନି ସୁଯୋଗ ମିଳିଲେ ସେମାନେ ବହୁତ ଭଲ କରିକି ଦେଖେଇବେ ଆଉ ଯଦି ସେଥିପାଇଁ ଆମ ସରକାର ଯଦି ଆମକୁ କିଛିଟା ସାହାଯ୍ୟ କରନ୍ତେ ତାହେଲେ ଆମ କଳାକାରମାନେ ମଧ୍ୟ ବିଶ୍ୱ ବାହା ଭାରତ ବାହାରେ ବିଶ୍ୱରେ ସେମାନେ ଆମ ଓଡ଼ିଶାର ତାଙ୍କ କଳା ଦେଖେଇକିରି ବିଶ୍ୱରେ ପୁରା ପ୍ରସିଦ୍ଧ ହୁଅନ୍ତେ